କନ୍ଧମାଳ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ଏବଂ ସାମାଜିକ ପରମ୍ପରା ହେଉଛି ଏହା ଏହା ହେଉଛି ଆଦିବାସୀ ଅଧିଷ୍ଠିତ ଅଞ୍ଚଳ ଏହି ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ନାଚ ହେଉଛି କୁଇ ନାଚ ଏବଂ କିଛି ଅଞ୍ଚଳରେ ପାଲା ଏବଂ ଦାସ କାଠିଆ ହୁଏ କିନ୍ତୁ କନ୍ଧମାଳ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ହେଲା କୁଇ କନ୍ଧମାଳ ଜିଲ୍ଲାରେ ସାଧାରଣତଃ ଆଦିବାସୀମାନେ ଆଦିବାସୀ ଭାଷାରେ କଥାହୁଅନ୍ତି ସେହି ଭାଷାକୁ ସ୍ଥାନୀୟ ଲୋକମାନେ କୁଇଭାଷା ବୋଲି କହିଥାନ୍ତି